ହଁ ମତେ ଓଡ଼ିଆ ଗୀତ ଶୁନ୍ବାର୍କେ ପସନ୍ଦ୍ ଲାଗ୍ସି ଯେନ୍ତା କି ମୁଇଁ ପଢ଼୍ଲାବେଲେ ଚାର୍ ପାଞ୍ଚ୍ କ୍ଲାସ୍ରେ ପଢ଼୍ଲାବେଲେ ସାହିତ୍ୟ ବହିନ ଥିଲା ସେଟା ପ୍ରାର୍ଥନା ବି କରୁଥିଲି ଆହେ ଜନ ଗଣ ମନ ଅଧିନାୟକ ହେଟା ଏବେ ବି ଚାଲୁଛେ ଛୁଆମାନେ ପ୍ରାର୍ଥନା ବି ଇସ୍କୁଲ୍ମାନେନ କରୁଛନ୍ ଭଲ୍ ଲାଗ୍ସି ସେଟା ଶାନ୍ତି ଲାଗ୍ସି ସେ ଜିନିଷ୍କେ ଶୁନ୍ଲେ ଆଉ ଭଲ୍ ପ୍ରାର୍ଥନାଟିଏ ଭଲ୍ ଗୀତଟିଏ ସେଟା ଯିଏ ବି ରଚନା କରିଛନ୍ ଲେଖିଛନ୍ ଭଲ୍ ସେ ଲେଖିଛନ୍ ମତେ ସେଟା ଶୁନ୍ବାର୍ ଲାଗି ସେ ଗୀତ ବି ମତେ ବଢ଼ିଆ ଲାଗ୍ସି ଆଉ ସେଟା ଗୀତ ହଉଛେ ଆହେ ଜନ ଗଣ ମନ ଅଧିନାୟକ ଭଲ୍ ଗୀତଟିଏ ସାହିତ୍ୟ ବହିରେ ସେଟା ଅଛେ ତ ମୋର୍ ମତଟା ହେଟା ମତେ ସାହିତ୍ୟ ବହିର ଓଡ଼ିଆ ଗୀତଟା ଭଲ୍ ଲାଗ୍ସି ମତେ